ଆମ ଗ୍ରାମରେ ଜଣଙ୍କର ଯଦି ମୃତ୍ୟୁ ହେଇଯାଉଛି ତା'ପରେ ତା'ର ମାନେ ଶବ ମରିଗଲା ପରେ ତାକୁ ଧରିକି ତା'ର ପ୍ରିୟଜନ ପୁଅ ତା' ସ୍ତ୍ରୀ ତା' ଝିଅ ତା' ବୋହୁ ତା' ନାତି ନାତୁଣୀ ହୁଅନ୍ତୁ ବା ତା'ର ପ୍ରିୟଜନ ସମସ୍ତେ ହୁଅନ୍ତୁ ସେମାନେ ବହୁତ ଜୋରେ କାନ୍ଦନ୍ତି ଏବଂ ମାନେ ଏକ ପ୍ରକାର ଭାବରେ ମାନେ ଅଲଗା ପ୍ରକାର ଏକ ମାନେ ପରିସ୍ଥିତି ଆସିଯାଏ ଯେ ଯିଏ ବି ସେଠି ଥିଲେ ତା' ଆଖିରେ ଲୁଭ ଆସିଯିବ ଏମିତିକା ଏକ ପରିସ୍ଥିତି ଆସିଯାଏ ତା'ପରେ ସେଇଟା ସରିଲା ପରେ ସେ ଲୋକ ଯାହାର ମୃତ୍ୟୁ ହୋଇଥାଏ ତା'ର ସାହିର ରହିଲେ ଯିଏ ମାନେ ତାଙ୍କ ଘର ଚାରିପାଖରେ ରହନ୍ତୁ ତାଙ୍କ ଦାଦା ତାଙ୍କ ବାପା ବଗରା ଯିଏ ହୁଅନ୍ତୁ ତାଙ୍କ ଫ୍ୟାମିଲି ମେମ୍ବର୍ ଯିଏ ହୁଅନ୍ତୁ ସେମାନେ ଆସିକିନା ସେଠି ସାହାଯ୍ୟ କରନ୍ତି ସେମାନେ ଆସିକି ସେଠି ମାନେ ଉପସ୍ଥିତ ହୁଅନ୍ତି ତାଙ୍କ ସବୁ ଉଠିବ କେମିତି ସେ ଉପରେ ଲାଗି ପଡ଼ନ୍ତି ଛଅ ଖଣ୍ଡ ବାଉଁଶରେ ବାଉଁଶ ମିଶାଇକି ଏକ କୋକେଇ ବନ୍ଧାଯାଏ ତା'ପରେ ତାଙ୍କ ବାଡ଼ିଦେ ଯଦି ଭଲ ଗଛ ଥାଏ ସେ ଗଛ ହଣା ହୁଏ ସେସବୁ ଯାଇକି ତା'ର ତାଙ୍କର ଜୁଇ ସଜା ହୁଏ ତା'ପରେ ସେ କୋକେଇରେ ତାଙ୍କୁ ଶୁଆଇକି ପୁରା ଗାଁ ମଝିରେ ଆଗରେ ତାଙ୍କ ପୁଅ ଯିଏ ସିଏ ଖଇ ମୁଢ଼ି ଏଇଟା କଉଡ଼ି ଏମିତି ତାକୁ ପକାଇ ପକାଇକି ଗାଁ ଯାକ ଯାଆନ୍ତି ତା'ପରେ ଯାଇକି ସେଠି ଶ୍ମଶାନରେ ପହଞ୍ଚିଲା ପରେ ସେଠି ଯେଉଁଟା ସଜାଇଥାନ୍ତି କାଠରେ ତା' ଉପରେ ଶରୀରକୁ ଥୋଇକି ତାଙ୍କର ଯିଏ ପୁଅ ଥାଆନ୍ତି ବଡ଼ ପୁଅ ଥାଆନ୍ତି ସିଏ ତାଙ୍କ ମୁହଁରେ ନିଆଁ ଦିଅନ୍ତି ନିଆ ଦେଲା ପରେ ତାଙ୍କର ଜୁଇ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୁଏ ତା'ପରେ ସେଠାରୁ ଆସିଲା ପରେ ସେ କିଛି ଖିଆ ପିଆ ତାଙ୍କ ଘରେ କିଛି ତ ହେଇପାରିବନି କାହିଁକିନା ତାଙ୍କର ଡେଥ୍ ହେଲା ପରେ ସମସ୍ତେ ଏକଦମ ଭାବବିହ୍ଵଳ ହେଇକି ସମସ୍ତେ କାନ୍ଦିବାରେ ଲାଗିଥାନ୍ତି ତ ଏହିପରି ଭାବରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥାଏ ଏହିପରି ରୀତିନୀତି ହୋଇଥାଏ ତା'ପରେ ବାର ଦିନ ପର୍ଯ୍ୟନ୍ତ ତାଙ୍କର ଏକ ଶ୍ରାଦ୍ଧ କ୍ରିୟା ଚାଲିଥାଏ ଏବଂ ସବୁଦିନ ତାଙ୍କର ଯିଏ ଅଛନ୍ତି ସାହିରେ ସେମାନେ ସବୁ ଆସି ତାଙ୍କ ଘରେ ଖାଇବେ ଏବଂ ଏଗାର ଦିନ ସବ ମାନେ ପୁରା ଗାଁ ଲୋକ ଆସିକିନା ତାଙ୍କ ଘରେ ଖାଇବେ କିଛି ରୋଷେଇ ହବ ପୁଣି ବାର ଦିନ ଖାଇବେ ଏହିପରି ରୀତିନୀତି ଏପଟ ସାଇଡ଼୍ରେ ଅଛି ମୃତ୍ୟୁବରଣ କଲା ପରେ